ମୁଇଁ ମୋର୍ ଘରର୍ ପରିବାର୍ ଲାଗି ଇମାନେ କାମ୍ ମାନେ ଯାଏସଁନ୍ ବେଲେ ମୁଇଁ ଭଲ୍ ଭଲ୍ ଖାନା ମାନେ ବନାସିଁ ସକାଲୁଁ ଉଠଁସି ଜଣକର୍ ଲାଗିଁ ଭାତ୍ ଡାଲ୍ ତରକାରୀ ରାନ୍ଧିନେମି ଆଉ ଦୁଇଲୋଗ୍ ଯେନ୍ ଥିବେ ସେମାନେ କହିବି ଆମେ ରୁଟି ଖାଏମୁ କିଏ କହିବ ଆମେ ପୁରୀ ଖାଏମୁ ବଁଲେ ଇତାକର୍ ଲାଗି ଦୁଇ ପଟ୍ ରୁଟି ବନେଁଇନେଲେ ଦୁଇ ପଟ୍ ପୁରୀ ବନେଁଇନେମି ଆରୁ ଚନା ତରକାରୀ ବନେଇନେମି ଫିର୍ ଇଆଡ଼େ ମାଂସ ଯଦି ଭି କେଭେ ଆନବେ ବେଲେ ରାନ୍ଧ ଭଲ୍ କରି ମୁଇଁ ରାଁନ୍ଧସି ବେଲେ ସେ ଛୁଆମାନେ ଆମକୁ ଦେ ରାଁନ୍ଧମୁ ବୋଲିକରି କହେଲେ ନାଇଁ ତମେ ଭଲ୍ କରି ଖାଏବ ମୁଇଁ ରାଁନ୍ଧମି ବଲସିଁ ଭଲ୍ କରି ରାଁନ୍ଧସିଁ ଡାଏଲ୍ ବି ଭଲ୍ କରି ରାଁନ୍ଧସିଁ ଯେନ୍ ଯେନ୍ ତୁନ୍ ଶାଗ୍ ମାନେ ରାନ୍ଧସିଁ ଯା ଜଣେ କଁଲେବି ମୋର୍ ଟା କିହି ବାନି ନିପାରନ୍ ଆଉ ଛୁଆମାନେ ଆଜ୍ କିଏ ରାନ୍ଧିଛି କିଏ ରାନ୍ଧିଛି ବୋଲିକିରି ମାନେ କୁହାକୁହି ହେଁସନ୍ ଆର୍ ସେମାନେ ଖାଏସନ୍ ଭଲକରି ଖାଏସନ୍